ହଁ ମୁଁ ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହି ପାରିବି ଆଉ ସେଗୁଡ଼ିକ ହେଲା ପାଞ୍ଚ ହଜାର ସାତଶହ ଦଶ ହଜାର ଦୁଇଶହ ସାତ ହଜାର ପାଞ୍ଚ ଶହ ବାର ହଜାର ପାଞ୍ଚ ଶହ ଆଉ ତେର ହଜାର ତିନିଶହ